ତିରିଶ ପାଞ୍ଚ ଉଣେଇଶିଶହ ଅଠାନବେ ସତେଇଶି ଆଠ ଦୁଇହଜାର ତିନ ବାର ଆଠ ଉଣେଇଶିଶହ ଅଶୀ ଏଗାର ନଅ ଦୁଇହଜାର ସାତ ଚଉଦ ସାତ ଦୁଇହଜାର ପାଞ୍ଚ